ଜଗନ୍ନାଥ ଜଗନ୍ନାଥ ଜୁଏଲାରୀ ଲାଗିଛି ନା ମୋତେ ସୁନା କିଣିବାର ଥିଲା ମୋର ସୁନା କିଣିବାର ଥିଲା ରିଙ୍ଗଟେ କିଣିବାର ଥିଲା ହେଉ ରିଙ୍ଗ ଷ୍ଟୋନ୍ଟେ ବସିଥିବା ମଝିରେ ଓ ହେଉ ସୁନା ଉପରେ କେତେ କାଣା ରେଟ୍ ନେଉଛ ଷାଠିଏ ହଜାର ବହୁତ ହୋଇଯାଉଛି ଟିକେ ଯଦି ଠିକ ରେଟ୍ ନେବ ଯଦି ଠିକ ରେଟ୍ ନେବା ବୋଲେ ମୁଁ ହାରଟେ ଆଉ ଚୁଡ଼ି କିଣିବାର ଅଛି ଆଉ କେନ୍ତା କେନ୍ତାଟା ରଖିଛନ୍ତି ଟିକେ କହନ ତ ରାଣୀ ହାର ମିଳିବା କା ରାଣୀ ଏମିତି ଝାଲର ପଡ଼ିଥିବା ଆଉ ଚୁଡ଼ି ମୋତି ପଡ଼ିଥିବା ସବୁ ଯଦି ଯାହା କହିଲି ମିଳି ପାରବା ତ ହେଉ ତା ହେଲେ ଅର୍ଡ଼ର କରନ୍ତୁ ତେବେ ଦୁଇଟା ହାର ଦୁଇଟା ଚୁଡ଼ି ଆଉ ଦୁଇଟା କାନ ଫୁଲ ହେଉ ଆଡ଼ଭାନ୍ସଟା କେତେ ନେବେ ସବୁ ଯେତେ ରେଟ୍ କେତେ ହେବା କେତେ ଯାକ ହେଉ ହେଉ ହେଉ ହେଉ ତା ହେଲେ ଠିକ ଅଛେ ମୁଁ ଫୋନ ପେ'ରେ ପାଞ୍ଚଶହ ଟଙ୍କା ଆଡ଼ଭାନ୍ସ କରି ଦେଉଛନ୍ ବୁଧବାର ହଁ ବୁଧୁବାର ଦିନ ଯିବି ଆଉ ଯେତେ ସାମାନ ଆଣିବି ବୁଧୁବାର ଦିନ ଗଣେଶ ପୂଜା ପଡ଼ୁଛି ଦୋକାନ ଖୋଲିବେ ତ ତା ବୋଲି ନାହିଁ ବୋଲୁଛି ଏକା ହେଉ ତା ହେଲେ ଠିକ ଅଛି ଏ ସନ୍ଧ୍ୟାରେ ମୁଇଁ ନେଇଯିବି ହଁ ଆଜ୍ଞା ଫୋନ ପେ କରିଦେବି ରହୁଛେ